ମୋତେ ଯଦି ଆମ ଭାରତର ମାନଚିତ୍ରକୁ ଦେଖାଇବାର ସୁଯୋଗ ମିଳେ ତା'ହେଲେ ପ୍ରଥମେ ମୁଁ ଆମ ରାଜ୍ୟର ରେ ଥିବା ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଡ୍ୟାମ୍କୁ ଦେଖାଇବି କାରଣ ସେଇଟା ହେଉଛି ଆମ ଖାଲି ଆମ ଭାରତର ନୁହେଁ ଆମ ବିଶ୍ୱର ପ୍ରଥମ ମାଟିବନ୍ଧ ଯୋଜନା ଅଛି ଯେଉଁଟା ଖାଲି ମାଟିରେ ହୋଇଛି ତା' ପରେ ସେହି ଡ୍ୟାମ୍କୁ ନେଇ ଆମେ ବହୁତ ଗର୍ବ ଏ କରୁ ସେହି ଡ୍ୟାମ୍ ଚାରି ପାଖରେ ପାର୍କ ମଧ୍ୟ ବନାଯାଇଛି ଯାହାଦ୍ୱାରା ହଜାର ହଜାର ଲୋକ ଯାଇକି ଲକ୍ଷ ଲୋକ ସେହି ଡ୍ୟାମ୍କୁ ଦେଖିବା ପାଇଁ କେତେ ଦେଶରୁ ମଧ୍ୟ ଆସିଥାନ୍ତି